ଓଡ଼ିଶାର ପ୍ରମୁଖ ଧାର୍ମିକ ପର୍ବ ହେଉ ଗୁଡ଼ିକ ହେଉଛି ନୂଆଖାଇ ଛଉ ମହୋତ୍ସବ ମହାବିଶୁବ ପଣା ସଂକ୍ରାନ୍ତି ହୋଲି ଦୀପାବଳି ଦୁର୍ଗା ପୂଜା ଖ୍ରୀଷ୍ଟମାସ ବୈଶାଖ ରଜ ଆଉ ଶିବରାତ୍ରି ଦଶହରା ଇତ୍ୟାଦି ଅନେକ ପର୍ବପର୍ବାଣି ରହିଛି ଆମ ଓଡ଼ିଶାରେ ମୁଖ୍ୟତଃ ଏହି ପର୍ବ ଗୁଡ଼ିକୁ ବହୁତ ଧୁମଧାମରେ ପାଳନ କରାଯାଏ ଶୀତଳଷଷ୍ଠୀ ଇତ୍ୟାଦି ସମସ୍ତେ ବହୁତ ଖୁସି ଓ ଆନନ୍ଦରେ ଏହି ପର୍ବ ସବୁକୁ ପାଳନ କରିଥାନ୍ତି ଏହି ସମୟ ଗୁଡ଼ିକରେ ଗାଁ ଗାଁରେ ଖୁସି ଉଲ୍ଲାସ ଛାଇ ରହିଥାଏ ଏବଂ ସମସ୍ତେ ଯେତେ ମାଡ଼ଗୋଳି ଯାହା ହଉଥିଲେ ମଧ୍ୟ ଏହି ପର୍ବ ଗୁଡ଼ିକରେ ସମସ୍ତେ ଏକାଠି ହୋଇଥାନ୍ତି ଆଉ ଭେଦଭାବ ଘୃଣା ମନୋଭାବ ଏସବୁ ଏହି ଦିନ ଗୁଡ଼ିକରେ ଦୂରେଇ ଯାଇଥାଏ ଏବଂ ସମସ୍ତେ ସ୍ନେହ ସ୍ନେହ ମନୋଭାବ ନେଇ ପର୍ବ ଗୁଡ଼ିକୁ ପାଳନ କରିଥାନ୍ତି